ପକ୍ଷୀମାନଙ୍କୁ ଆକୃଷ୍ଟ କରିବାପାଇଁ ମୁଁ ବିଭିନ୍ନପ୍ରକାର କରେ ସଖାଳୁ ଉଠିକି ମୁଁ ପକ୍ଷୀମାନଙ୍କୁ ଖାଇବାକୁ ଦିଏ ମୁଁ ମୋ ଛାତ ଉପରେ ଖାଦ୍ୟ ଫୋପାଡ଼ି ଦିଏ ପକ୍ଷୀ ଖାଆନ୍ତି ସିଏ ବି ତାଙ୍କର ଗୋଟେ ଅଭଡ଼ା କୋଡ଼ୁଆରେ ଗୋଟେ କରଦେଇଛି ବାଡ଼ି ବାଡ଼ିପଟେ ସେ ପାରା ଆସିକି ବସେ ବସେ ବସେ ବସିକି ସେଠୁ ଖରାଦିନେ ପାଣି ପିଏ ସେଇଠି ତାକୁ ଖାଇବାକୁ ଦିଏ ପାଣି ଦିଏ ଆଉ ବି ଛାତ ଉପରେ ଖାଦ୍ୟ ପକେଇଲେ ବିଭିନ୍ନପ୍ରକାର ପକ୍ଷୀ ପାରା ଆସେ କୁଆ ଆସେ ସେ କେତେ ପକ୍ଷୀ ଆସନ୍ତି ସବୁ